ଓଡ଼ିଶାରେ ବିଭିନ୍ନ ଅଞ୍ଚଳ ଅର୍ଥନୈତିକ ବିକାଶ ସବୁ ଯୋଗଦାନ କରାଯାଉଛିି କାରଣ ସେହି କୃଷି କ୍ଷେତ୍ର ପ୍ରତିଶତ ଆମଦାନୀ କରିବାର ହ୍ରାସ କରିପାରୁଛନ୍ତି ହେଲେ ଆମେ ଯଦି ସେଇ ସାମଗ୍ରୀ ଅର୍ଥନୀତି ବିକାଶ କିପରି ଯୋଗଦାନ କରିପାରିବା ସେ ବିଷୟରେ ଆମେ ଜାଣିବା ଅସୁବିଧାରେ ହେବ ନାହିଁ କାରଣ ସେସବୁ କାରଣ ପାଇଁ ଆମେ ଅସୁବିଧାରେ ବି ପଡ଼ିଯାଉଛୁ ହେଲେ ଆମେ ଯଦି ସେସବୁ କାମ କୃଷି କାର୍ଯ୍ୟ ସବୁ ଜାଣିପାରିବା ନାହିଁ ହେଲେ ବି ଶିଳ୍ପ ବିକାଶର ଯୋଗଦାନ କରିପାରିବ ନାହିଁ କାରଣ କୃଷି କ୍ଷେତ୍ରରେ ଆମେ ବହୁତ ଅସୁବିଧା ବି ପଡ଼ିଥାଉ ଆମେ ଆଦିବାସୀ ଲୋକମାନେ ଓଡ଼ିଶାରେ ବହୁତ ଅଛନ୍ତି ଯଦି କୃଷି କାର୍ଯ୍ୟ କରିପାରିବ ନାହିଁ ହେଲେ ସେମାନେ ଖାଇବାକୁ ପାଇବେ ନାହିଁ ପିନ୍ଧିବାକୁ କିଛି ପାଇବେ ନାହିଁ ସବୁ ସେଥିପାଇଁ ଆମେ କୃଷି କାର୍ଯ୍ୟକୁ ବହୁତ ଗୁରୁତ୍ୱ ଦେବା ଓ କୃଷି ସବୁ ବିକାଶ ବା ତା ବିଷୟରେ ଆମେ ସବୁ ବୁଝିବା ତାପରେ ଆମେ ସେସବୁ କାରଣ ଜାଣିକି ସବୁ ବ୍ୟବହାର କରିପାରିବା